ଆମ ଅଞ୍ଚଳର ପ୍ରାୟତଃ ପୁଷ୍ଟିହୀନତା ବହୁତ ଆକାରେ ବହୁତ ମାତ୍ରରେ ବଢ଼ି ଚାଲିଛି ଯେଉଁଥିରେକି ଆମର ଆଜିକାଲି ଯେଉଁ ଚାଷଟା ହେଉଛି ସେହି ଚାଷରେ ବହୁତ ପ୍ରକାର ଭିଟାମିନ୍ ୟୁଜ୍ କରାଯାଉଛି ବହୁତ ପ୍ରକାର ସ୍ନେହସାର ଶ୍ଵେତସାର ଭାବରେ ବହୁତ ପ୍ରକାର ଜିନିଷ ୟୁଜ୍ କରାଯାଉଛି ସେଥିପାଇଁ ଭିଟାମିନ୍ର ଅଭାବ ରହୁଛି ବା ପୁଷ୍ଟିସାରର ଅଭାବ ରହୁଛି ଏବଂ ପାଣି ବହୁତ ମାତ୍ରାରେ ପାଣିର ଅଭାବ ରହୁଛି ଆମେ ଯେଉଁଠି ପାଣି ପିଇବାକୁ ଯାଉଛୁ ସେହି ପାଣିର ବହୁତ ମାତ୍ରାରେ ଅଭାବ ଦେଖାଯାଉଛି ଆମ ପାଖରେ ଯେଉଁ ଫ୍ୟାକ୍ଟ୍ରିଗୁଡ଼ାକ ରହୁଛି ସେ ଫ୍ୟାକ୍ଟ୍ରିର ପ୍ରଭାବ ପଡ଼ିକି ପାଣିର ଦୂଷିତ ହେବାରେ ଲାଗିଛି ପାଣିର ଆବର୍ଜନା ଗୁଡ଼ିକ ପାଣିରେ ପକାଉଛନ୍ତି ଏବଂ ଗଛଗୁଡ଼ାକୁ କାଟି ଦେଉଛନ୍ତି ଗଛ କାଟିବା ଦ୍ୱାରା ପାଣିର ଅଭାବ ନିଜ ନିଜ ମାଟିରେ ପାଣିର ଅଭାବ ଦେଖାଯାଉଛି ପାଣିର ଅଭାବ ହେବା ହେତୁ ନିଜର ନିଜ ପାଣି ପିଇବାରେ ଅସୁବିଧା ହେଉଛି ବା ରୋଗରେ ଆକ୍ରାନ୍ତ ହେଉଛନ୍ତି କିମ୍ବା ରୋଗରେ ପୀଡ଼ିତ ହେଇକରି ରହୁଛନ୍ତି